ଦଶ ଜାନୁୟାରୀ ଦୁଇ ହଜାର ଦୁଇ ପନ୍ଦର ଅଗଷ୍ଟ ଉଣେଇଶ ସତାନବେ ଏଗାର ଜାନୁୟାରୀ ଦୁଇ ହଜାର ପାଞ୍ଚ ବାଇଶ ଜାନୁଆରୀ ବାଇଶି ଜୁଲାଇ ଦୁଇ ହଜାର ଚଉଦ ଦଶ ଅକ୍ଟୋବର ଦୁଇ ହଜାର